ହ୍ୟାଲୋ ସାର୍ ଆପଣ କେନ ଅଛନ୍ ଆପଣ୍ ଅଟୋକେ କହିଥିଲି ନଅ ବଜେ ଆଡ଼େ ଆସ ବୋଲି ସକାଲେ କାଁ ହେଲା ହେତ୍କି ଲେଟ୍ କରୁଚନ୍ ଯେ ଖଡ଼ିଆଲ୍ ଗଲେ ମର୍ ଅନେକ କାମ୍ ଅଛେ ବିହାର ସାମାନ୍ ଆନ୍ବାର୍ଲାଗି ଟିକେ ଲେଟ୍ ହେଲେ ପୁଲମ୍ ବାହର୍ବା ଜଲ୍ଦି ଟିକେ ଆସ୍ବାର୍ କୋସିସ୍ କର ଆର୍ ସାମାନ୍ମନେ ଟିକେ ବେଶୀ ଅଛେ ତ ସେଥିର୍ଲାଗି ଦୁକାନ୍ ବାଡ଼ି ବି ବନ୍ଦ୍ କରିଥିସୁ ସନ୍ଧ୍ୟା ହେଇଗଲେ ବେଲେ ସକାଲେ ଯିବାର୍ ଲାଗି ତମ୍କେ କହିଥିନି ତମେ କାଁ ହେଲା ଆସ୍ବାର୍ ବି ନାଇଁ ଆସ୍ବାର୍ଲାଗି ଟିକେ ଚେଷ୍ଟା କର ସାମାନ୍ମନେ ଇଛନ୍ କିରାନା ସାମାନ୍ ଆନ୍ବାର୍ ଅଛେ ଇଲେକ୍ଟ୍ରି ସାମାନ୍ ଫେର୍ ସବ୍ଜି ଭଣ୍ଡା ଇଟା ପଡ଼୍ବା ଫେର୍ ଫଳ୍ମୂଳ୍ ସିଆଡ଼େ ଗଲେ ଆନ୍ବାକେ ପଡ଼୍ବା ସାମାନ୍ ପତ୍ର ଧର୍ବା ନି ଧର୍ବା ଲେଟ୍ ହେଲେ ଦୁଇ ଥର ବି ଯିବାକୁ ପଡ଼୍ବା ସେଥିର୍ଲାଗି ଜଲ୍ଦି ଟିକେ ଆସ୍ବାକେ ଚେଷ୍ଟା କର ଆରୁ ଯଦି କାଁ କାଁଟା ପିଆ ପିଆ କରବ ବଏଲେ ବି ମଗେଇ ଦେବୁ କୋଲ୍ଡ୍ ଡ୍ରିଙ୍କ୍ସ ଫୋଲ୍ ଡ୍ରିଙ୍କ୍ସ ସେଥିର୍ଲାଗି ଟେନ୍ସନ୍ ନିି ନିଅ ପଇସା ପତ୍ର ଜେନ୍ଟା ଦେବାଟା ଦେବୁ ହୋ ଗୋଟେ ମୋର୍ ଇଚ୍ଛା ଜଲ୍ଦି କାମ୍ ସରେଇ କରି ଜଲ୍ଦି ଟିକେ ଆସ ହଉ ଜାଦା ୱେଟ୍ କରିିହୁଏନା ସବୁଦିନ୍ ଭଲିଆ ଏନ୍ତି କଲେ ହେବା କେଁ ଜଲ୍ଦି ଟିକେ ଆସ୍ବା କର ସେଥିର୍ଲାଗି ଫୋନ୍ କରିଥିନି ରଖୁଛେଁ ଆସ୍ବ ଟିକେ ଜଲ୍ଦି